ଯେତେବେଳେ ଆମେ ଗୋଟିଏ ଘରେ ଆମେ କୁକୁଡ଼ା ପାଳନ କରୁଛୁ କିମ୍ବା ପଶୁ ଆମେ ପାଳନ କରୁଛୁ ତାହେଲେ ଆମକୁ ବିଶେଷ ଧ୍ୟାନ ଦେବାକୁ ପଡ଼ୁଛି ଏବଂ ଆମେ ତାହା ସବୁଦିନ ଆମେ ତାହା ପ୍ରତି ଆମେ ଧ୍ୟାନ ଦେବାକୁ ପଡ଼ୁଛି ଏବଂ ତାର ଯତ୍ନ ନେବାକୁ ହେଲେ ଆମକୁ ପ୍ରଥମେ ତାର ପଶୁ କେମିତି ସୁରକ୍ଷିତ ରହିବ ତା ପାଇଁ ଆମକୁ ଗୋଟେ ଭଲ ଜାଗାଟିଏ ଦରକାର ପଶୁ କେମିତି ଭଲରେ ରହିବ ତା ପାଇଁ ଆମକୁ ପ୍ରତିଦିନ ତାର ଖାଦ୍ୟ ଆମକୁ ଯୋଗେଇବାକୁ ପଡ଼ୁଛି ଏବଂ ପ୍ରତିଦିନ ଆମକୁ ତା ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ୁଛି ଆମେ ଯେତେବେଳେ ଆମେ ପଶୁରୁ ଆମେ ଦୂରରେ ଥାଉଛୁ କୁକୁଡ଼ାରୁ ଆମେ ଦୂରରେ ଥାଉଛୁ ତାହେଲେ ଆମକୁ ତାର ଯତ୍ନ ନେବାକୁ ହେଲେ ଆମକୁ ପ୍ରଥମେ ତା ଯତ୍ନ ନେବାକୁ ଆମକୁ ଗୋଟିଏ ଲୋକ ଦରକାର ପଡ଼ିବ କିମ୍ବା ଦୁଇଟି ଦରକାର ପଡ଼ିବ ଯେକି ଆମେ ଦୂରରେ ଥିଲେ ମଧ୍ୟ ପଶୁର ଯତ୍ନ ନେଇପାରିବ ଏବଂ ତାର ଦେଖାଶୁଣା କରିବା ପାଇଁ ମଧ୍ୟ ସିଏ ରହିପାରିବ ତା ପ୍ରତି ଆମକୁ ଗୋଟେ ପ୍ରଥମେ ଆମେ ଯେତେବେଳେ ଦୂରକୁ ଯାଉଛୁ ସେତିକିବେଳେ ଆମକୁ ପଶୁର ରକ୍ଷା କରିବା କିମ୍ବା ପଶୁ ପ୍ରତି ଆମକୁ ଧ୍ୟାନ ଦେବାକୁ ପଡ଼ୁଛି ଯେତେବେଳେ ଆମେ ଦୂରରେ ଥାଉଛୁ ବହୁତ ଦୂରକୁ ଯେତେବେଳେ ଆମେ ଯାଉଛୁ ଆମେ ଗୋଟେ ମାସ ପାଇଁ ଯାଉଛୁ ହେଲେ ଗୋଟେ ଲୋକକୁ ରଖିବାକୁ ପଡ଼ିବ ସିଏ ଦେଖିବ ତାର ଖାଦ୍ୟ ଦେବାକୁ ହେଲେ ଆମକୁ ପ୍ରଥମେ ଖାଦ୍ୟ ଯୋଗେଇ ଦେବାକୁ ପଡ଼ିବ ପାଣି ଯୋଗାଇ ଦେବାକୁ ପଡ଼ିବ ପିଇବା ପାଇଁ ଆଉ ଏବଂ ରହିବା ପାଇଁ ଜାଗା ମଧ୍ୟ ଯୋଗାଇ ଦେଇକି ଆମେ ଯାଇପାରିବା ଦୂରରେ ଥାଇ ମଧ୍ୟ ଆମେ ଗୋଟେ ଲୋକ ମାଧ୍ୟମରେ କିମ୍ବା ଗୋଟେ ନିଜ ଘରର କୌଣସି ସଦସ୍ୟ ବା ବାହାରୁ ବି ଯିଏ ଆସିବ ତାକୁ ବି ତାର ଦରମା ଦେଇକି ଲୋକ ଯିବା